ହଁ ମୁଁ ବୁକଷ୍ଟୋରରୁ କହୁଥିଲି ଆପଣଙ୍କ କ'ଣ ସେବା କରିପାରେ ମୁଁ କୁହନ୍ତୁ

କ'ଣ କ'ଣ ଦରକାର ସବୁ ପିଲାମାନଙ୍କ ପାଇଁ ଓ

ଦଶମ ଯାଏଁ ଖାଲି ଦଶମ ଚାଳିଶ ପଚାଶ ପିଲାମାନଙ୍କ ପାଇଁ ଖାଲି ଦଶମ ପିଲା ନେବେ ନା ପ୍ରଥମରୁ ଦଶମ ଯାଏଁ ପ୍ରଥମରୁ ଦଶମ ନେବେ

ହଁ ହଁ ଏତେ କେତେ ପିଲା ହେବ ଚାଲିଶ ପଚାଶ ପିଲା

ଆପଣ କ'ଣ କହୁଛନ୍ କହୁଛନ୍ତି ନେବେ ହଉ ଆପଣ ନେଇ ନାହାନ୍ତୁ ନିଅନ୍ତୁ ମୁଁ କମ୍ କରିବି ହଁ ହେବ

ଆଉ ମୋ ଦୋକାନ ମୋ ଦୋକାନ ଜାଣିଛନ୍ତି ମୋ ଦୋକାନ ଜାଣିଛନ୍ତି ଆପଣ

ହଉ ଠିକ୍ ଅଛି ଆଜ୍ଞା ନମସ୍କାର ରଖୁଛି